ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ମୁଁ ତପସ୍ଵିନୀ ବେହେରା କହୁଥିଲି ମୁଁ ଦୁଇଦିନ ପାଇଁ ପୁରୀ ମୋ'ର ପରିବାର ସହିତ ଯିବାକୁ ଚାହୁଁଛି ଯଦି ଆପଣଙ୍କର କୌଣସି ଗାଡ଼ି ଫାଙ୍କା ଥାଏ ତେବେ ମୋତେ ଆପଣ ଦିଅନ୍ତୁ ମୁଁ ବହୁତ ଖୁସି ହେବି ମୋ'ର କୌଣସି ଡାଇଭରର ଆବଶ୍ୟକତା ନାହିଁ ମୁଁ ନିଜେ ଚଲାଇକି ନେବି ଆପଣ ଖାଲି ମୋତେ କିଲୋମିଟରର କେତେ ଟଙ୍କା ନେବେ ସେଇଟା କୁହନ୍ତୁ